ଆମେ ନୂଆ ନୂଆ ରୋଷେଇ ଶିଖିବା ପାଇଁ ଆମେ ବିଭିନ୍ନ ପ୍ରକାର ୟୁଟ୍ୟୁବ୍ ଭିଡ଼ିଓ ଦେଖିବା ଦ୍ୱାରା ଆମେ ବିଭିନ୍ନ ପ୍ରକାରର ରୋଷେଇ ଶିଖିଥାଉ ଯାହାକି ଚିକେନ୍ ପକୋଡ଼ା ଚିଲି ଚିକେନ୍ ମସ୍ରୁମ୍ ଚିଲି ପନୀର୍ ଚିଲି ଚାଓମିନ୍ ଚିକେନ୍ ଚାଓମିନ୍ ବିରିଆନୀ ମସ୍ରୁମ୍ ଛତୁ କୋବି ଚିଲି ମ୍ୟାଗି ସୋୟାବିନ୍ ଚିଲି ଇତ୍ୟାଦି ବିଭିନ୍ନ ସ୍ୱାଦ ଯୁକ୍ତ ବ୍ୟଞ୍ଜନ ଦେଖି ପ୍ରସ୍ତୁତ କରିଥାଉ ଏହା ଶିଖିବା ଦ୍ୱାରା ଆମ ଘରକୁ କୌଣସି ଅତିଥି ଆସିଲେ ଆମେ ଶିଖିଥିବା ରୋଷେଇ ଶୀଘ୍ର କରି ଆମେ ଅତିଥି ସେବା କରିଥାଉ